ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ପଞ୍ଚାୟତ ହେଉଛି ତୃଣମୂଳ ସ୍ତରର ଏକ ସଂଗଠନ ପଞ୍ଚାୟତର ମୁଖ୍ୟ କାର୍ଯ୍ୟ ବିଭିନ୍ନ ପ୍ରକାର ଓ ଜନଉନ୍ନ ମଙ୍ଗଳ ମୂଳକ କାର୍ଯ୍ୟ କରିଥାନ୍ତି ରାସ୍ତାଘାଟ ନିର୍ମାଣ ସେଗୁଡ଼ିକର ମରାମତି ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଲୋକମାନଙ୍କର ସୁଖ ଦୁଃଖ ବୁଝିବା ପାଇଁ ବି ବିପତ୍ତି ସମୟରେ ସେଗୁଡ଼ିକୁ ପରିଚାଳ ବିପର୍ଯ୍ୟୟ ଗୁଡ଼ିକୁ ପରିଚାଳନା କରନ୍ତି ଲୋକମାନଙ୍କର ଯେଉଁମାନେ ଗରିବ ହିତାଧିକାରୀ ଥାଆନ୍ତି ସେମାନଙ୍କର ବାସ କରିଆ ପାଇଁ ଆବାସ ନିର୍ମାଣ ଏବଂ ବୃଦ୍ଧ ବୃଦ୍ଧାମାନଙ୍କୁ ଏବଂ ବିଭିନ୍ନ ପ୍ରକାର ବିଧବା ଇତ୍ୟାଦି ମାନଙ୍କୁ ଭିନ୍ନକ୍ଷମମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ପ୍ରଦାନ କ୍ଷେତ୍ରରେ ମ ପଞ୍ଚାୟତ ବିଭିନ୍ନ ପଞ୍ଚାୟତରେ ଥିବା ବିଭିନ୍ନ କର୍ମଚାରୀମାନେ ସାହାଯ୍ୟ କରିଥାନ୍ତି ଆଉ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥା ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଉନ୍ନତ ହେଇପାରିବ ସେ କ୍ଷେତ୍ରରେ ପଞ୍ଚାୟତ ସବୁବେଳେ କା ପଦକ୍ଷେପ ଗ୍ରହଣ କରିଥାଏ ପଞ୍ଚାୟତରେ ଥିବା ପ୍ରତ୍ୟେକ ୱାର୍ଡ଼୍ ର ସୁବିଧା ଅସୁବିଧା ବିଷୟରେ ଜାଣିବା ପାଇଁ ଏବଂ ସେଗୁଡ଼ିକ ତଦାରଖ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବା ପାଇଁ ପଲ୍ଲୀସଭା ଗ୍ରାମସଭା ଇତ୍ୟାଦି ସବୁବେଳେ ପରିଚାଳନା କରନ୍ତି ଏବଂ ପଞ୍ଚାୟତର ଲୋକମାନଙ୍କର ଉନ୍ନତି ପାଇଁ ସବୁ ସବୁବେଳେ ପଞ୍ଚାୟତରେ ଥିବା ବିଭିନ୍ନ କର୍ମଚାରୀମାନେ ଲାଗିରହିଥାନ୍ତି ଜନସାଧାରଣମାନଙ୍କର ମଧ୍ୟ ସେମାନଙ୍କୁ ସହଯୋଗ କରିବା ଉଚିତ୍ ଆଉ ବିଭିନ୍ନ ଜାଗାରୁ ରାସ୍ତାଘାଟ ସ ବିଦ୍ୟାଳୟ ଗୁଡ଼ିକର ଉନ୍ନତିକରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ପାଇଁ ଯେମିତି ଡ଼ାକ୍ତରଖାନା ଦରକାର ସେମିତି ହାଟ ବଜାର ନିୟନ୍ତ୍ରଣ ଇତ୍ୟାଦି ସବୁ କ୍ଷେତ୍ରରେ ପଞ୍ଚାୟତର ବିଭିନ୍ନ ପ୍ରକାର ଭୂମିକା ରହିଛି ପଞ୍ଚାୟତରେ ଥିବା ଅସୁବିଧା ଗୁଡ଼ିକ ଦୂର କରିଆ ପାଇଁ ଏବଂ ତ ପଞ୍ଚାୟତରେ ଥିବା ବାସିନ୍ଦାମାନଙ୍କର ଉନ୍ନତି କରିବା ପାଇଁ ପଞ୍ଚାୟତର ବିଭିନ୍ନ ପ୍ରକାର ପଦକ୍ଷେପ ସବୁବେଳେ ଗ୍ରହଣ କରିଥାଏ ଶିକ୍ଷା ସ୍ୱାସ୍ଥ୍ୟ ରାସ୍ତାଘାଟ ମନ୍ଦିର ନିର୍ମାଣ ପାଠାଗାର ନିର୍ମାଣ ଏବଂ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟରେ ପଞ୍ଚାୟତ ସବୁବେଳେ ପଦକ୍ଷେପ ଗ୍ରହଣ କରିଥାଏ